ଆମେ ଆମ ନିଜ ପୋଖରୀରୁ ବିଭିନ୍ନ ପ୍ରକାରର ମାଛ ଯେପରିକି ରୋହି ଭାକୁର ଗଡ଼ିଶ ବାଳିଆ ମାଗୁର ସବୁ ଧରିଥାଉ ସେଗୁଡ଼ିକୁ ଆମେ ଜାଲ ପକାଇ ଧରିଥାଉ ଓ ବଜାରରେ ତା'ର ବେଶ୍ ଚାହିଦା ମଧ୍ୟ ରହିଛି ରୋହି ମାଛ ଆମର ଶହେ କୋଡ଼ିଏରୁ ଦେଢ଼ଶହ ଟଙ୍କା ଭିତରେ ବିକ୍ରି ହୁଏ ସେହିପରି ଭାକୁର ମାଛ ଦୁଇଶହ ଟଙ୍କାରୁ ଉର୍ଦ୍ଧ୍ୱ ବିକ୍ରି ହୋଇଥାଏ ମାଗୁର ଗଡ଼ିଶ ବାଳିଆ ଏସବୁ ଶହେ ଅଶୀ ଟଙ୍କାରେ ବିକ୍ରି ମଧ୍ୟ ହୋଇଥାଏ ରୋହି ମାଛର ବେଶୀ ଚାହିଦା ରହିଥାଏ କାରଣ ତାକୁ ସବୁ ପ୍ରକାର ଲୋକ ପସନ୍ଦ କରିଥାନ୍ତି ଓ ସେଟା ସବୁ ଋତୁରେ ମଧ୍ୟ ମିଳିଥାଏ ତେଣୁ ସେହି ମାଛର ବେଶ୍ ଚାହିଦା ରହିଥାଏ